ଯଦି କୌଣସି ବ୍ୟକ୍ତି ଏକ ଅଜଣା ଜାଗାକୁ ଯାଏ ସେ ସେଠାରେ କୌଣସି ସ୍ଥାନକୁ ନ ଜାଣି ଥାଏ ସ୍ଥାନର ସ୍ଥାନକୁ କିପରି ଯିବ ମାନେ ରାସ୍ତା ଏସବୁ ଜାଣିନଥାଏ ତା'ହେଲେ ସେ ଅଟୋ କିମ୍ବା କାର୍ ଏସବୁ ବୁକ୍ କରିି ଏହିସବୁର ସାହାଯ୍ୟ ନେଇଥାଏ ଯଦି ଏ ଏଇ ସବୁର ଚାଳକ ଭାଇମାନେ ତାଙ୍କ ସହିତ ଭଲ ବ୍ୟବହାର କରନ୍ତିନି ତା'ହେଲେ ସିଏ ବହୁତ ଦୁଃଖୀ ହୁଏ ଏବଂ ନିଜକୁ ଇନସିକ୍ୟୁର ମେହସୁସ୍ କରେ ଯ ଯଦି ସେଇ ଅଟୋ ଚାଳକ ଡ୍ରାଇଭର୍ ଭାଇମାନେ ତାଙ୍କ ସହିତ ଭଲ ବ୍ୟବହାର କରନ୍ତି ଏବଂ ତାଙ୍କୁ ସବୁ ବୁଝାନ୍ତି ଜାଗା ସବୁ ନେଇକି ବୁଲାନ୍ତି ତା'ହେଲେ ସେ ନିଜକୁ ସେଫ ମନେ କରନ୍ତି ଆଉ ଗ୍ରାହକ ନିଜ ନିଜକୁ ସେଫ୍ ମନେ କରନ୍ତି ଏବଂ ଅନ୍ୟନ୍ୟ ସ୍ଥାନକୁ ଯିବାକୁ ବି ମଧ୍ୟ ପସନ୍ଦ କରନ୍ତି ଏଥିପାଇଁ ଆମେ ମୁଁ ବହୁତ ଖୁସି ଯେ ଏଥିପାଇଁକି ଡ୍ରାଇଭର୍ ଭାଇମାନେ ଆମ ସହିତ ଭଲ ବ୍ୟବହାର କରୁଛନ୍ତି ଏବଂ ସମସ୍ତେ ଡ୍ରାଇଭର୍ ଭାଇମାନଙ୍କୁ ଏହି ପ୍ରକାର ବ୍ୟବହାର କରିବା ଦ୍ୱାରା ଏଥିପାଇଁ ମୁଁ ବହୁତ ଧନ୍ୟବାଦ କରୁଛି ଡ୍ରାଇଭର୍ ଭାଇମାନଙ୍କୁ